ଏଠି ଆମର ବାଉଁଶ ବାଉଁଶ ପାତିଆରେ କୁଲା ତିଆରି ହୁଏ କୁଲା ବହୁତ ସୁନ୍ଦର ଭାବରେ ସେମାନେ ବାଉଁଶ ପାତିଆ ସହିତ ସୂତା ବନ୍ଧାବନ୍ଧି କରି କୁଲା ତିଆରି କରନ୍ତି ତା ସହିତ ବଡ଼ ବଡ଼ ବୋଝ ମଧ୍ୟ ତିଆରି କରନ୍ତି ତା ସହ ସେଇ ବାଉଁଶ ପାତିଆରେ ସେ ଛୋଟ ଛୋଟ ଫୁଲ ତୋଳା ଫୁଲ ତୋଳା ଛୋଟ ବୋ ଛୋଟ ପାଛିଆ ଇତ୍ୟାଦି ତିଆରି କରିଥାନ୍ତି ତା ସହିତ ବାଉଁଶରେ ଟିଫିନି ବାଉଁଶ ଟିଫିନି ମଧ୍ୟ ତିଆରି କରିଥାନ୍ତି ଯାହା ଦ୍ୱାରା ସେଥିରେ ଛୋଟ ଛୋଟ ଜିନିଷ ମଧ୍ୟ ଯାଇପାରିବ ତା ସହିତ ତା ସହିତ ସ୍ବାଉଁଶ ପାତିଆରେ ପୂଜା କରିବା ପାଇଁ ଚାନ୍ଦୁଆ ଯେଉଁଥିରେକି ଆମେ ଠାକୁରଙ୍କ ମନ୍ଦିର ଗଲା ବେଳେ ସେଥିରେ ଫୁଲ ନେଇକି ଯାଇପାରିବା ଆଉ ଫଳ ମୂଳ ନେଇକି ଯାଇପାରିବା ତ ବହୁତ ସୁନ୍ଦର ଭାବରେ ସେମାନେ ସେଇଟା ତିଆରି କରନ୍ତି ସେରା ବବହୁତ ବହୁତ ମଧ୍ୟ ବହୁତ ଦିନ ସେସେଇ ଜିନଷ ମଧ୍ୟ ବହୁତ ବାହାର ଦେଶକୁ ଯାଏ ଆଉ ସେଠି ସେଠାକାର ଜିନିଷ ମଧ୍ୟ ଆମ ଦେଶକୁ ଆସେ ତ ଆମର ଏହି ଜିନିଷକୁ ଲୋକମାନେ ବହୁତ ଭଲ ପାଆନ୍ତି ଆଉ ସେଥିଲାଗି ବହୁତ ଗର୍ବ ବି ମଧ୍ୟ କରନ୍ତି